ଷୋହଳ ଚାରି ଦୁଇହଜାର ଛଅ ପାଞ୍ଚ ଚାରି ଦୁଇହଜାର ଦଶ ସାତେ ଦୁଇ ଦଶ ଦୁଇହଜାର ପନ୍ଦର ଆଠେ ଏଗାର ଦୁଇହଜାର ବାଇଶି ନଅ ଏଗାର ଦୁଇହଜାର ଚବିଶି